ଆମ ଗ୍ରାମ ଏହାର ସହର ଗୁଡ଼ିକ ଦ୍ୱାରା ବେଶୀ ଭାବରେ ପ୍ରଭାବିତ ହୋଇଥାଏ ଆମ ଜିଲ୍ଲା ସୋନପୁର କିନ୍ତୁ ଏହା ବିଶିଷ୍ଟ ଭାବରେ ବଲାଙ୍ଗୀର ପାଖରେ ଥିବାରୁ ବଲାଙ୍ଗୀର ଦ୍ୱାରା ଏହା ବେଶୀ ପ୍ରଭାବିତ ହୋଇଥାଏ ଏବଂ ବଲାଙ୍ଗୀରରୁ ପ୍ରାୟ ସମସ୍ତ କାର୍ଯ୍ୟ ବଲାଙ୍ଗୀରେ କରାଯାଇଥାଏ ଯେଉଁ ଜିନିଷ ଗୁଡ଼ାକ ପ୍ରାୟତଃ ଆଗ ସହରରେ ଥିଲା ଏବେ ମଧ୍ୟ ଗାଁ ଉପଲବ୍ଧ ହେଇଯାଇଛିି ଯେପରି ବର୍ତ୍ତମାନ ଇଣ୍ଟରନେଟ୍ ବ୍ୟାଙ୍କିଂ ଆଉ ଅନଲାଇନ୍ ଏଇସବୁ ଜିନିଷ ଗୁଡ଼ା ଆଗରୁ କେବଳ ସହରରେ ଉପଲବ୍ଧ ହଉଥିଲା କିନ୍ତୁ ବର୍ତ୍ତମାନ ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ ହେଇଗଲାଣି ଆଗରୁ ଡେଲିଭରି କେବଳ ସହରରେ ହଉଥିଲା ଏବେ ଗାଁ ଗାଁ ମଧ୍ୟ ଡେଲିଭରି କଲେଣି ଗ୍ରାମାଞ୍ଚଳର ଲୋକମାନେ ସହରକୁ ସ୍ଥାନାନ୍ତର ହେବାର ବେଶୀ ନିଡ଼ସ୍ ଅଛି ଯେପରିକି ଜବ୍ ସେକ୍ଟର୍ରେ ହଉ କିମ୍ବା ବେସିକ୍ ନିଡ଼ସ୍ ଗୁଡ଼ାକ ସହରରେ ପୂରଣ ହୋଇପାରିଥାଏ